ଆଜିକାଲି ଯେଉଁ ମାନେ ଅନ୍ଧବିଶ୍ୱାସ ଅନ୍ଧବିଶ୍ୱାସ ହେଉଛି ଯେ ଇଏ ଗୁଣି କଲା ସେ ଗାରିଡ଼ି କଲା ଯେଉଁ ଏଇ ଭାବନାର ମଣିଷ ଦେହରେ ରହିଯାଇଛି ସେଇ ରହିକି ବହୁତ କିଛି କ୍ଷତି ହେଉଛି କାରଣ ଯାହାର ଧର ଯେଉଁ ପେଟ କାଟିଲା ତାକୁ କହିବା ହେଇ ତ ପେଟରେ କ'ଣ କିଏ ଗୋଟେ ଗୁଣି କରିଦେଇଛି ଯାହାଫଳରେ ତ ପେଟ କାଟଛି କହିକି ସେମାନେ ଡାକ୍ଟରଖାନା ବଦଳିଲେ ସେମାନେ ନେବେ ଯାଇକି ଗୁଣି ଗାରିଡ଼ି ଜାଗାରେ ନେବେ ଯାହାଫଳରେ ମୃତ୍ୟୁବରଣର ବି ସେମାନେ ସମ୍ମୁଖୀନ ହେଉଛନ୍ତି କିନ୍ତୁ ତାହା ତାହା ପରିବର୍ତ୍ତେ ବି ଦୁନିଆ ଏତେ ଦେଶ ଆମର ଏତେ ଆଗେଇଲା ପରେ ବି ସେମାନେ ସେଇ ଅନ୍ଧବିଶ୍ୱାସକୁ ଧରିକି ରହିଛନ୍ତି ଆମ ଅଞ୍ଚଳର ତ ବେଶୀ କୋରାପୁଟ ଜିଲ୍ଲାରେ ବେଶୀ ଅନ୍ଧବିଶ୍ୱାସ ଉପରେ ମାନନ୍ତି ଲୋକମାନେ କିନ୍ତୁ ଲୋକ ସେ ମୁଁ ମୋ ଅନୁଭୂତି ଅନୁସାରେ ଯେ ଏଇ ଅନ୍ଧବିଶ୍ୱାସ ସତ ନୁହେଁ କାରଣ ଯଦି କୌଣସି ଦେହ ଖରାପ ହେଲା ସେଇଟା କେବଳ ଗୁଣି ଗାରିଡ଼ିରେ ଉପରେ ହୁଏନି ବା ଅନ୍ଧବଶ୍ୱାସକୁ ବିଶ୍ୱାସ ରଖିକି ସେମାନେ ଡାକ୍ତର ପାଖକୁ ନ ନେଇକି ଯେଉଁ ମୃତ୍ୟୁବରଣ କରୁଚନ୍ତି ନିଜର ଘରର ପରିବାରର କ୍ଷତି କରୁଛନ୍ତି ଆଉ ଦେଶରେ ବି କିଛି କ୍ଷତି କରୁଛନ୍ତି କାରଣ ପ୍ରଥମେ ହେଉଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖନ୍ତୁ ତା'ପରେ କି ଅନ୍ଧବିଶ୍ୱାସ କିଛି ନୁହେଁ ଅନ୍ଧବିଶ୍ୱାସକୁ ମାନିକି ଆଜିକାଲି ଦୁନିଆରେ ରହିଥିବା କୋରାପୁଟ ଜିଲ୍ଲାରେ ଯେଉଁ ମାନିକି ଅତି ବିଶ୍ୱାସ ସହ ରହିଛନ୍ତି ସେଟା ସମ୍ପୂର୍ଣ୍ଣ ଭାବରେ ଭୁଲ ସେଟା ସମ୍ପୂର୍ଣ୍ଣ ଭାବରେ ଠିକ୍ ନୁହେଁ